ହଁ ଆମର୍ ଓଡ଼ିଆଭାଷା ଟା ଆମର ଓଡ଼ିଶାନୁ ଚାଲୁଛି ଆରି ଓଡ଼ିଆଭାଷା ଦୁସରା ଷ୍ଟେଟ୍ ନୁ ନେହିଁ ଚଲବାର୍ ଅର୍ ଦୁସରାରେ ଚଲଲେବି ଆମର୍ ଓଡ଼ିଆଭାଷା କେ ବୁଝି ନାଇଁ ପାରବାର୍ ଆମର୍ ଓଡ଼ିଆଭାଷା ବହୁତ୍ କଡ଼ା ଦୁସରା ଭାଷା ଆମକୁ ଶିଖବା ଲାଗି ଟାଇମ୍ ମିଲାବାର୍ କିନ୍ତୁ ଆମର୍ ଓଡ଼ିଆଭାଷା ଶିଖବାର୍ କେ ଦୁସରା ଷ୍ଟେଟ୍ର ଲୋକମାନଙ୍କୁ ବହୁତ୍ ଟାଇମ୍ ଜିଆକେ ନଉଚେ ତଥାପି ବି ସେ ମାନେ ଓଡ଼ିଆଭାଷା ପୁରା ସଠିକ୍ ହିସାବରେ କହି ନାଇଁ ପାରବାର୍ ଆମେ ଯେନ୍ତା ଓଡ଼ିଆ ଭାଷା କହୁଁଛୁ ସେମାନେ ଓଡ଼ିଆଭାଷା କେ ପୁରା ୟାଡ଼ୁ ସାଡ଼ୁ କହିବେ ସେଇଟା ବୁଝିକି ନାଇଁ ହବାର୍ ତାର୍ ପରେ ସେମାନେ କହିବି ନାଇଁ ପାରବାର୍ ଆର୍ ଆମର୍ ସାଙ୍ଗେ ହେମାନେ କେଣୁ ଜୁଲ୍ ଧରବେ ବୋଲି କରି ଆମର୍ ଭାଷା ଏଟି ଆର୍ ଆଧୁନିକ୍ ଯୁଗରେ ଓଡ଼ିଆଭାଷା ଆମକୁ ଯେତକି ଶିକ୍ଷା ଦେଇଛି ଇହାଦେ ସବୁ ସୁ ଭାଷାନୁ ଓଡ଼ିଆଭାଷା ଟା ସମସ୍ତଙ୍କନୁ ବଡ଼ ଭାଷା ବୋଲିକରି ମୋର୍ ଭାବନା ଆରୁ ଓଡ଼ିଆଭାଷା ଯିଏ ଯଦି ନାଇଁ କହିପରିଲା ସେ ଲୋଗ୍ ଓଡ଼ିଶା ନ ରହିବା ଟା ବି ବେକାର୍ ଅଛି ଯଦି ଓଡ଼ିଶା ଓଡ଼ିଆ କଥା ଯଦି କହି ନାଇଁ ପାରଲା ଓଡ଼ିଆ ନ ଟେକ୍ ଜାଗାନ ରହିବା ଟା ବି ସେଇଟା ଲାଗିନ୍ ବିପଦାୟ ଏଥିଲାଗି କହୁଥିଲି ଯେ ସମସ୍ତେ ଓଡ଼ିଆ ଭାଷାକେ ଠିକ୍ ହିସାବେ ଚିହ୍ନନ୍ ଆର୍ ଠିକ୍ ହିସାବେ ବ୍ୟବହାର୍ କରୁନା ଇଟା ସତ୍ ବ୍ୟବହାର୍ କର ବୋଲିକରି ମୋର୍ ଏତକି ଭାବନା ହେଁ ଆର୍ ସମସ୍ତେ ଏଇ ଓଡ଼ିଆ କଥା କହିବ